ମୁଁ ମୋ ଜୀବନରେ ଗୋଟେ ବହୁତ କଷ୍ଟକର ସମୟ ବିତେଇଥିଲି ଯେତେବେଳେ ମୁଁ ଦଶମରେ ପଢ଼ୁଥିଲି ମୋତେ ସାର୍ ସେତେବେଳେ ଗୋଟେ ସାଙ୍ଗ ସହ କହିଥିଲେ ଗଣିତ କରିବାକୁ ସେ ସାଙ୍ଗଟା ଏତେ ଖରାପ ଏତେ ବେକାର ଆଉ ଏତେ ମାନେ ଖତ୍ କଥା କହୁଥିଲା ସେ ସେ ଜମା କାହା କଥା ବି ଶୁଣେନି ଆଉ ସମସ୍ତଙ୍କୁ ଆଡ଼ୁସାଡ଼ୁ ମିଛ କଥା ଲଗେଇକି କୁହେ ଆଉ ସେ ଦିନ ଥରେ ଆମେ ସାର୍ କହିଥିଲେ ଯଦି ଗଣିତ କରି ଗଣିତ କରିବାକୁ ଆମେ ମିଶିକି ଗଣିତ କଲୁ ତାକୁ ତ କିଛି ଆସେନି ମୁଁ ଯାହା କଲି ଗଣିତ ଆଉ ସେ ମୋଠୁ ସବୁ ଦେଖିକି କଲା ସେ ସାର୍ଙ୍କ ଆଗରେ ଯାଇକି ମିଛ କହିଲା ଆଉ ଏମିତି କଲେ କ'ଣ ଭଲ କଥା ଏଗୁଡ଼ା ବି ତ ଭଲ କଥା ନୁହେଁ ନା ତାପରେ ଆଉ ଥରେ ସାର୍ ମୋତେ ଥରେ କହିଥିଲେ ଆମ ବଡ଼ମାନଙ୍କ ବଡ଼ ଭାଇମାନଙ୍କ ପାଇଁ ଭୋଜି କରିବାକୁ ଆଉ ସାରେ ପୁଣି ମୋତେ ତାରି ସେଥିରେ ଦାୟିତ୍ୱ ଦେଇଛନ୍ତି ଭୋଜି କରିବାକୁ ସେ ତ ଜାଣିଛନ୍ତି କି ସେ ଏଇ ଭଳିଆ ପିଲା ସାର୍ ମୋତେ ଦେଇଥିଲେ ମୁଁ କେମିତି ତା ସହିତ କରିବି ଆଉ ସେ ମୋତେ ଏମିତି କଥା କହିଲା ମୁଁ ତାକୁ କହିଲି କି ଯା ଭାତ ପାଇଁ ଚାଉଳ ଆଣିବୁ ଡ଼ାଲମା ପାଇଁ ଡ଼ାଲି ଆଣିବୁ ପନିର୍ ପାଇଁ ପନିର୍ ଆଣିବୁ କି ଛତୁ ଆଣିବୁ ତାପରେ କ୍ଷୀରି ହୋଇଥାନ୍ତା କ୍ଷୀର ଆଣିବୁ ସେ କିଛି ଆଣିଲାନି କୁଆଡ଼େ ପଳେଇଲା ଯେ ମୁଁ ଆଉ କାଇଁ ତାକୁ ପାଇଲିନି ମୁଁ ତା ପରେ ଏକୁଟିଆ ଗଲି ସଉଦା ଆଣିବାକୁ ରାତି ସାତଟା ରାତିରେ ଗଲି ଆଣିଲି ତାପରେ ଆସୁ ଆସୁ ମୋତେ ରାତି ଦଶଟା ହେଲା ଆଉ ଦୁଇ ଶହ ଟଙ୍କା ଜାଗାରେ ମୋର ଛଅ ଶହ ଟଙ୍କା ଖର୍ଚ୍ଚ ହେଲା ଏଗୁଡ଼ା କଣ ଠିକ୍ କଥା ଆଉ ସେ ମୋତେ ଜମା ବି ଭଲ ଲାଗେନି ସେ ପିଲା ଆଉ ମୋ ଜୀବନରେ ଏଇଟା ହିଁ ବହୁତୁ କଷ୍ଟକର ସମୟ ଥିଲା ଯେଉଁଟା କି ସେ ମୋତେ କ'ଣ ପାଇଁ କେଜାଣି ସେ ମୋ ସହ ଏମିତି ବ୍ୟବହାର କରେ ଆଉ ସେ ଏମିତି ବ୍ୟବହାର କରିବ କି ସେ ଯାହା ବି କହିବ ବହୁତ କଷ୍ଟ ଲାଗେ ତା କଥା ଗୁଡ଼ା ଆଉ ତାପରେ ବି ସେ ଦିନେ କ'ଣ କରିଛି ନା ସାର୍ଙ୍କୁ ଯାଇକି ମୋ ନାରେ ମିଛ କଥା କହିଦେଇଛି ଆଉ ଏମିତି କଥା କହିଛି ସାର୍ ମୋତେ ତା ପାଇଁ ବି ଗାଳି କରିଥିଲେ ମାଡ଼ ବି ଖାଇଥିଲି ଆଉ ସେ କେମିତି ବା ପିଲା କେଜାଣି ସେ କ'ଣ ପାଇଁ ସେମିତି କରେ ମୁଁ ବି ଜାଣିନି ଆଉ ସେ ବହୁତ ଖରାପ କଥା କୁହେ ସମସ୍ତଙ୍କ ନାରେ ଆଡ଼ୁସାଡ଼ୁ ଲଗେଇକି କହିବ ଆଉ ଏମିତି କରେ ଆଉ ସେ ଯାହା ବି ହେଉ ଆଉ ଏମିତି ତ ମୋ ଜୀବନରେ ହୋଇଥିଲା ତା ଠାରୁ ଦୁରେଇ ରହିବାକୁ ଚାହିଁଲି ହେଲେ ସାର୍ ତ ତା ସହ ମୋତେ କାମ କରିବାକୁ କୁହନ୍ତି ଆଉ ମୁଁ କ'ଣ ବି କରିପାରିବି